ଆମ ଅଞ୍ଚଳର ଲୋକମାନେ ବସ୍ ରେ ଯାଆନ୍ତି ଆଉ ଅଟୋରେ ଯାଆନ୍ତି ଆମ ଗାଁ ଆମ ଅଞ୍ଚଳରେ ଟ୍ରେନ୍ ର ସୁବିଧା ନାହିଁ ଏବଂ ଏରୋପ୍ଲେନ୍ କିମ୍ବା ଉଡ଼ାଜାହାଜର ସୁବିଧା ନାହିଁ ଜାହାଜର ସୁବିଧା ନାହିଁ ସେଥିପାଇଁ ଆମ ଅଞ୍ଚଳରେ ବସ୍ ଏବଂ ଅଟୋର ସୁବିଧା ଥିବା ମଧ୍ୟରୁ ସେଥିରେ ଆମେ ଯିବା ଆସିବା କରିଥାଉ ଏବଂ ମୋଟର ସାଇକେଲରେ ମଧ୍ୟ ଯିବା ଆସିବା କରିଥାଉ କାହିଁକିନା ଆମ ଦେଶରେ କୌଣସି ବିଭିନ୍ନପ୍ରକାରର ଜିନିଷ ନାହିଁନା ସେଥିପାଇଁ ଆମେ ବସ୍ ବସ୍ ଏବଂ ଅଟୋରିକ୍ସା ଏବଂ ଟେମ୍ପୁ ଇତ୍ୟାଦି ବାଇକ୍ କିମ୍ବା ସାଇକେଲରେ ଯିବା ଆସିବା କରିଥାଉ